ସ୍ୱାସ୍ଥ୍ୟ ଆମ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ନିକଟରେ ସବୁ ପ୍ରକାରର ବ୍ୟବସ୍ଥା ରଖାହୋଇଛି ବହୁତ ଆଗରେ ବହୁତ ଯିବା ପାଇଁ ରାସ୍ତାର ଅସୁବିଧା ଥିଲା ଏବେ ରାସ୍ତା ମଧ୍ୟ ବହୁତ ସୁନ୍ଦର ଭାବରେ କରାହୋଇଛି ଏବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯିବା ପାଇଁ କିଛି ଅସୁବିଧା ହଉନାଇଁ ସାଙ୍ଗେ ସାଙ୍ଗେ ଆମ୍ବୁଲେନ୍ସକୁ କଲ୍ କଲେ ଆମ୍ବୁଲେନ୍ସ ଯଥା ଶୀଘ୍ର ଆସି କାର୍ଯ୍ୟସ୍ଥଲରେ ଆସି ରୋଗୀଙ୍କୁ ରିସିଭ୍ କରି ମେଡ଼ିକାଲ୍ରେ ଯଥା ଶୀଘ୍ର ପହଞ୍ଚେଇବାର ଇଏ ରଖିଛନ୍ତି ଆମ୍ବୁଲାନ୍ସରେ ସବୁ ପ୍ରକାରର ଚିକିତ୍ସାର ସହାୟତା ମଧ୍ୟ ରଖାହୋଇଛି ଆଉ ସବୁ ଚିକିତ୍ସା ମାଗଣାରେ ମଧ୍ୟ କରାହେଉଛି